ମତେ ଭାରି ଭଲ ଲାଗେ ଆମର ଓଡ଼ିଆ ଭାଷା ନିଜ ମାତୃଭାଷା ନିଜକୁ ଭଲ ହିନ୍ଦୀ ଭାଷା କହିବାକୁ ଗଲେ ଆମ ଭାରତରେ ବହୁତ ପ୍ରକାର ଲୋକ ହିନ୍ଦୀ କହନ୍ତି ଆମ ଓଡ଼ିଶାରେ ବହୁତ ପ୍ରକାର ଲୋକ ଓଡ଼ିଆ କହନ୍ତି ଆଉ ହିନ୍ଦୀ ହିନ୍ଦୀକୁ କିପରି କହିବା ଆମେ ଯେମିତି ଖାଇବାଟା କହୁଛୁ ଓଡ଼ିଆରେ ଖାଇବି ହିନ୍ଦୀରେ କହିବି